ହ୍ୟାଲୋ କିଏ କହୁଥିଲେ ହଁ କ'ଣ ହେଲା କୁହନ୍ତୁ ହ୍ୟାଲୋ ହଁ ମ୍ୟାଡ଼ାମ୍ ଆପଣଙ୍କର ସ୍କୁଲଟା କେଉଁ କେଉଁ ଏରିଆରେ ଅଛି ଟିକେ କହି ଦିଅନ୍ତୁ ହେଲେ ମୁଁ ସେ ସମୟରେ ଆସିବି ନା ନାହିଁ କେଉଁ ଏରିଆରେ ଅଛି ଆପଣଙ୍କ ସ୍କୁଲଟା ଟାଇମ୍ ଥାର୍ଟି ସେଭେନ୍ ଲିକ୍ତ ହେଉଛି କେଉଁ ପଟେ ପାଇପ୍ ସେ ତଳେ ହା କେଉଁଠି ଲିକ୍ ହେଉଛି ଆପଣଙ୍କର ଅ ହ ସେ ପାଣିଟା ଆସୁଛି କେଉଁଥିରୁ ଡାଇରେକ୍ଟ ବୋରିଙ୍ଗରୁ ଆସୁଛି ନା ଟାଙ୍କିରୁ ଆସୁଛି ଟାଙ୍କିଟା ଉପରେ ନା ତଳେ ଅଛି ଆହା ଏବେ ତଳରୁ ପାଣି ବାହାରୁଛି ଲିକେଜ୍ ହେଇକରି ହଁ ଉଁ ମୋର ସେଇଟା ଆସିକି ମୋ ହିସାବରେ ସେଇଟା ଗୋଟେ ଦୁଇ ହଜାର ଲାଗିବ ମୋତେ ହଉ ହେଲେ ମୁଁ ଆଜି ତ ଆସି ପାରିବିନି ମୋତେ ଆସିବାକୁ ଟିକେ ଲେଟ୍ ହେବ ମୁଁ ଟିକେ ବାହାରେ ଅଛି ତ ଆଉ ଗୋଟେ କାମ କରୁଛି ହେଲେ ଆପଣ ଗୋଟେ କାମ କରନ୍ତୁ ଗୋଟେ ହଜାର ଟଙ୍କା ଗୋଟେ ଆଡ଼ଭାନ୍ସ ପଠାଇ ଦେଇଥାନ୍ତୁ ମୋତେ ହେଲେ ମୁଁ କାଲି ଦେଖିବା କାଲି ଯଦି ଟାଇମ୍ ମିଳିଲା ବୋଲେ ମୁଁ ଆପଣଙ୍କୁ ଫୋନ୍ କରିବି ଗୋଟେ ହଜାର ଟଙ୍କା ଗୋଟେ ମାରିଥିବେ ଆପଣ ଆଡ଼ଭାନ୍ସଟା ନାଇଁ ମୋ ସହିତ ମୋର ଗୋଟେ ହେଲ୍ପର୍ ଥିବ ଆଉ ଆପଣ ଗୋଟେ କାମ କରନ୍ତୁ ସେ ଯେଉଁଠୁ ଲିକେଜ୍ ଅଛି ସେ ଜାଗାଟା ମୋତେ ଟିକେ ଫଟୋ ଉଠାଇକି ସେଇଟା ଟିକେ ୱାଟସ୍ଆପ୍ କରି ଦିଅନ୍ତେ ହେଲେ ବଲେ କ'ଣ ଖରାବେଳେ ମୁଁ ଆଗରୁ ଧରି ଆସିଲି ନେହେଲେ ମୁଁ ସିଟିକି ଯିବି ଆହୁରି ସେଇଠୁ ଯଦି ମୁଁ ମାଲକାନଗିରି କିଣିବାକୁ ଯିବି ଯଦି ମୋତେ ଲେଟ୍ ହେଇଯିବ କ'ଣ କ'ଣ ଖରାପ ହେଲା ସେଇଟା କମ ବୋଲେ ଏବେ ମ୍ୟାଡ଼ାମ୍ ଗରମ ଦିନେ ଏମିତି ଖରାରେ ଆସି କାମ କରିବାଟା ଆପଣ ତ ଜାଣିଛନ୍ତି ଖରାରେ କେ ବାହାରୁ ନାହାଁନ୍ତି କମ୍ ତାଠୁ କେମିତି କମ୍ ହେବ ପନ୍ଦରଶହ ନାଇଁ ଗୋଟେ ଦୁଇଶହ ଟଙ୍କା ଗୋଟେ କମ୍ କର ଅଠରଶହ ଦେଇଦିଅ ହେଲେ ପନ୍ଦରଶହ ଦେଲେ ସେ ଯେଉଁ ସାମାନ ଗୁଡ଼ାକ ଅଛି ସେଗୁଡ଼ାକ ଆପଣ କିଣି ଆଣିବେ ମାଲକାନଗିରିରୁ ଯେଉଁଟା ଯେଉଁଟା ଲାଗିବ ଆପଣ ଯଦି ମୋତେ ଦୁଇ ନାଇଁ ସେ ସାମାନ ତ ବେଶୀ ଲାଗିବନି ଆପଣ ଶୁଣ ତା'ପରେ କିଏ ଆପଣ କାହାକୁ ମିଳିବ ଆପଣ ତାକୁ ଧରିକି ଆଣନ୍ତୁ କିଏ ଆସିବ ନାଇଁ ଏଇଠି ପ୍ଲମ୍ବର୍ ଥିଲେ ସିନା ଧରିକି ଆସିବେ ହଜାର ହେବ ନାହିଁ ହଜାର କେଉଁଠି ହେବ ସେ ମୁଁ ମୋ ହେଲ୍ପର୍ଟା ନେଇଯିବ ସାତଶହ ହେଲେ ସେଇଟା ଦେଖୁଛି ତୁମେ ଗୋଟେ କାମ କର ସେ ଯେଉଁଠୁ ଲିକେଜ୍ ହେଉଛି ପାଣିଟା ସେଇଟା ଟିକେ ଫଟୋ ଉଠାଇକି ମୋତେ ଟିକେ ୱାଟସ୍ଆପ୍ କରିଦିଅ